ମୁଁ କଲିକତା ବୁଲିବାକୁ ଯାଇଛି ପରିଦର୍ଶନ କରିଛି କିନ୍ତୁ ପରିଦର୍ଶନରେ ଗଙ୍ଗା ନଦୀ ଉପରେ ଓଭର ବ୍ରିଜ ମଧ୍ୟ ଦେଖିଛି କାଳୀ ମନ୍ଦିର ଦେଖିଛିଚିଡ଼ିଆଖାନା ଦେଖିଛି ଭିକ୍ଟୋରିଆ କୋଠି ଦେଖିଛି ଏସବୁ ପରିଦର୍ଶନ କରି ମୋ ସୁନ୍ଦର ଭାବରେ ବୁଲିକି ଆସିଛି